ଆମର ଖାଦ୍ୟ ସମ୍ବନ୍ଧୀୟ କିଛି ଅନ୍ଧବିଶ୍ୱାସ ବା ପରମ୍ପରା ମଧ୍ୟ ରହିଅଛି ଯେମିତିକି ଆମିଷ ସହିତ ଘିଅ ଖାଇବ ନାହିଁ ଆମିଷ ସହିତ ଦହି ଖାଇବ ନାହିଁ ରାତିରେ ଶାଗ ଖାଇବ ନାହିଁ ରାତିରେ ଦହି ଖାଇବ ନାହିଁ ଏହିପରି କେତେକ ଅନ୍ଧବିଶ୍ୱାସ ବା ପରମ୍ପରା ଆମର ରହିଅଛି ଏବଂ ଆମକୁ ଖାଇବା ସମୟରେ ମଧ୍ୟ ଆମ ଘରେ ବାରଣ କରନ୍ତି ରାତିରେ ଦହି ଖାଇବାକୁ ମନା କରନ୍ତି ରାତିର ଶାଗ ଖାଇବାକୁ ମନା କରନ୍ତି ଏବଂ ଆମିଷ ସହିତ ଆମକୁ ଘିଅ କିମ୍ବା ଦହି ବା ମିଷ୍ଟ ଭୋଜନ ଖାଇବାକୁ ମନା କରନ୍ତି ଆମିଷ ଖାଇବା ପରେ ମିଷ୍ଟ ଭୋଜନ କଲେ ବିଭିନ୍ନ ପ୍ରକାର ରୋଗ ହୁଏ ବୋଲି ଆମକୁ କହିଥାନ୍ତି ତ ଏହିପରି ଆମର ଖାଦ୍ୟକୁ ନେଇକି ବହୁତ କିଛି ଅନ୍ଧବିଶ୍ୱାସ ବା ପରମ୍ପରା ରହିଅଛି ଯାହାକୁ ଆମ ପୂର୍ବପୁରୁଷ ମାନେ ପାଳି ଆସିଛନ୍ତି ତ ତାଙ୍କଠୁ ଆମ ବାପା ମାଁ ଶୁଣି ଶୁଣି ଆମକୁ ମଧ୍ୟ ତାହା ଶିଖେଇଛନ୍ତି କି ଖାଦ୍ୟ ଖାଇବା ସମୟରେ ଏହି ଏହି ଜିନିଷକୁ ଧ୍ୟାନ ଦେବାର ଅଛି ଏବଂ ଖାଦ୍ୟ ଖାଇବା ଆଗରୁ ଠାକୁରଙ୍କୁ ସ୍ମରଣ କରିବା ଓ ଖାଦ୍ୟ ଖାଇବା ମଝିରେ ପାଣି ପିଇବା ନାହିଁ ଏହିପରି ମଧ୍ୟ କଥା ଗୁଡ଼ିକ ଅଛି ଯୋଉଟା ଆମେ ଅନ୍ଧବିଶ୍ୱାସ ମଧ୍ୟ ହୋଇପାରେ କିମ୍ବା ସାଇନ୍ସ ସତ୍ୟ ମଧ୍ୟ ହୋଇପାରେ ସାଇନ୍ସ ରିଲେଟେଡ଼୍ ହୋଇପାରେ ତାହା ଆମେ ଜାଣି ନାହୁଁ କିନ୍ତୁ ଖାଦ୍ୟ ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇବା ନାହିଁ ଖାଦ୍ୟ ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ଶୋଇବା ନାହିଁ ଏହିପରି ମଧ୍ୟ ଅନ୍ଧବିଶ୍ୱାସ କିମ୍ବା ପରମ୍ପରା ରହିଅଛି